ହଁ ଆଜ୍ଞା ଯେମିତି ଆମର ଏ ଗରମ ଦିନରେ ଗଛ ବଞ୍ଚାଇବାକୁ ହେଲେ ସବୁ ଗଛ ବନ୍ଧରେ ପାଣି ଦେବାକୁ ପଡ଼େ

ଶୀତ ଦିନରେ ଟିକେ କମ୍ ବର୍ଷା ଦିନେ ଗଛ ବନ୍ଧରେ ଯେମିତି ପାଣି ନ ଜମା ହୁଏ ଆମ ପାଇଁ ଧ୍ୟାନ ଦେବାକୁ ପଡ଼ୁଛି ଏବଂ ଖରାଦିନରେ ଗଛ ବନ୍ଧରେ ସବୁବେଳେ ପାଣି କେମିତି ଦିଆଯିବ ଦିଆଯାଉଛି ସେହିସବୁ କାମ କଲେ କ ସେହିସବୁ ଦେଖିଲେ ଖରାଦିନେ ଗଛ ବଞ୍ଚିବ ନହେଲେ ଖରା ଦିନେ ଗଛ ମରିଯିବ ଏବଂ ବର୍ଷା ଦିନେ ଗଛ ବନ୍ଧରେ ପାଣି ଜମିଲେ ମଧ୍ୟ ଗଛ ମରିଯିବ ଏହିସବୁ ଦୃଷ୍ଟି ଦୁଇଟା ଯାକ ସମାନ ବର୍ଷା ଦିନରେ ଗଛ ବନ୍ଧୁରୁ ପାଣି କାଟି ଦେବାକୁ ପଡ଼ିବ ଆଉ ଖରାଦିନକୁ ଗଛ ବନ୍ଧରେ ପାଣି ଦେବାକୁ ପଡ଼ିବ ଏସବୁ ଧ୍ୟାନ ଦେଲେ ଗଛ ବଞ୍ଚିବ ଆଉ ସେଇ ଚାଷୀ ଯେ ଲଗାଇବ ସେ ଉପକୃତ ହେବ